ଦିଦି ମୋ ଭଉଣୀର ବାହାଘର ପାଇଁ ମୁଁ କିଛି ସୁନା ଗହଣା ନେଇଥାନ୍ତି ମୋତେ ହାର ସେଟ୍ ପାଞ୍ଚଟା ଦେଖାଇଲେ ପ୍ରଥମଟା କେତେ ରେଟ୍ ଆଉ ସେକେଣ୍ଡଟା

ଫିଫ୍ଥଟା ହଁ ସେଇ ଦୁଇ ଲକ୍ଷ ୱାଲାଟା ପୂରାଇ ଦିଅନ୍ତୁ କାନ ଫୁଲ ସେଟ୍ ଦେଖାଇଲେ ସୁନାର ଝୁମକା ୱାଲା ଦେଖାଇବ କେତେ ପଡ଼ୁଛି ୟା ଠୁ ଆଉ ଭଲ ଡିଜାଇନ୍ ନାହିଁ କି ଦୁଇ ଲକ୍ଷ ଯେଉଁ ଚେନ୍ ସହିତ କାନଫୁଲ ନାହିଁ ସେଟା ଦେଖାଇଲେ ଆଜ୍ଞା ଏହିଟା କେତେ ପଡ଼ୁଛି ଆଜ୍ଞା ସେଇଟା ପୂରାଇ ଦିଅନ୍ତୁ ମୁଦି ଦେଖାଇଲେ

ଏବେକା ଡିଜାଇନ୍ଟା ଦେଖାଅ ଫୁଲ ବାଲାଟା କେତେ ପଡ଼ୁଛି ଆଉ ଟିକେ ବଡ଼ ସାଇଜ୍ର କେତେ ପଚାଶ ଷାଠିଏ ହଜାର ଭିତରେ ଦେଖାନ୍ତୁ ତ ଦେଖାନ୍ତୁ ସାମ୍ନା ବାଲା ମୋର ପସନ୍ଦ ହେଇଛି ଟିକେ କାଢ଼ନ୍ତୁ ତ କେତେ ପଡ଼ୁଛି ଷାଠିଏ ହଜାର ବାଲାଟା ପ୍ୟାକ୍ କରିଦିଅନ୍ତୁ ଅନ୍ୟ ର ନାକଫୁଲ ଦେଖାଇଲେ

ଭଲ ଭଲ ଡିଜାଇନ୍ ଗୁଡ଼ା ଦେଖାନ୍ତୁ ଦେଖାନ୍ତୁ ପାଞ୍ଚ ହଜାର ଭିତରେ ଦେଖାନ୍ତୁ ତ ଆଜ୍ଞା ସେଠି ସାମ୍ନା ୱାଲାଟା ବାହାର କରନ୍ତୁ ତ ସେଟା କେତେ ପଡ଼ୁଛି ସେଇଟା ପୂରାଇ ଦିଅନ୍ତୁ ପଲା ଦେଖାଇଲେ ନୂଆ ଡିଜାଇନ୍ ଆଜ୍ଞା ସେଟା ପ୍ୟାକ୍ କରିଦିଅନ୍ତୁ ସେଟା କେତେ ପଡ଼ୁଛି ଆଜ୍ଞା ସବୁ ପ୍ୟାକ୍ କରିଦିଅନ୍ତୁ କେତେ ହେଲା ସବୁ ଠିକ୍ ଅଛି ମୁଁ ବିଲ୍ଟା ପେମେଣ୍ଟ କରିଦେଉଛି